ଆଜ୍ଞା ନମସ୍କାର ମୁଁ ଏଇ ସହରକୁ ନୂଆଁ ଆସିଛି କିଛିଦିନ ପୂର୍ବେ ଆମେ ଏଇ ସହରକୁ ନୂଆଁ ଆସିଛୁ ଆଉ ସେଥିପାଇଁ ଆମେ ଆମ ଭିସାର ଆଡ଼୍ରେସ୍ଟା ପାସପୋର୍ଟ ଆଡ୍ରେସ୍ଟା ଚେଞ୍ଜ୍ କରିବାକୁ ଅପଡ଼େଟ୍ କରିବାକୁ ଚାହୁଁଛୁ ତ ସେଥିପାଇଁ ଆମକୁ ଗୋଟେ ଆପଏମେଣ୍ଟ୍ ଦରକାର ଯେଉଁଥିପାଇଁ ଆମେ ଆମର ଆମର ପାସ୍ପୋର୍ଟର ଠିକଣା ଅପଡ଼େଟ୍ କରିପାରିବ ଧନ୍ୟବାଦ